ବିଭିନ୍ନ ପ୍ରକାରର ଆଇନଗତ ଦସ୍ତାବିଜ୍ ଅଛି ମୋ'ର ମଧ୍ୟ ବିଭିନ୍ନ ପ୍ରକାର ଦସ୍ତାବିଜ୍ ଉପରେ ଅଭିଜ୍ଞତା ରହିଛି ଯେଉଁଟାକି ଏହି ଦସ୍ତାବିଜ୍ ଏହି ଦସ୍ତାବିଜ୍ ଉପରେ କାମ ଗୁଡ଼ିକ କରିବାକୁ ହେଲେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ସମ୍ମୁଖୀନ ଅସୁବିଧାର ସମ୍ମୁଖୀନ କ'ଣ ନା ଏହି କାଗଜ ପତ୍ର ପାଇବାକୁ ହେଲେ ବିଭିନ୍ନ ବିଭିନ୍ନ ପ୍ରକାରର କାର୍ଯ୍ୟଳୟ ଅଫିସକୁ ଆମକୁ ଯିବାକୁ ପଡ଼ୁଛି ଯେମିତିକି ଆମେ ଯଦି ଗୋଟିଏ ଜନ୍ମ ମୃତ୍ୟୁର ସାର୍ଟିଫିକେଟ ବାହାର କରିବାକୁ ଆମକୁ ପଡ଼ୁଛି ତ ଆମକୁ ତା'ହେଲେ ଜନ୍ମ ମୃତ୍ୟୁ ପାଇଁ ଆମେ କେଉଁଠିକୁ ଯିବାକୁ ପଡ଼ିବ ନା ଆମର ଜନ୍ମ ମୃତ୍ୟୁର ମାନେ ପ୍ରମାଣ ପତ୍ର ପାଇବାକୁ ହେଲେ ଆମେ ଡାକ୍ତରଖାନାକୁ ଯିବାକୁ ପଡ଼ୁଛି ଆଉ ଯଦି ଆମର ଜାଗା ବାଡ଼ି ଜମିଜମା ଏଥିପାଇଁ ଯଦି କିଛି କାଗଜପତ୍ର ପାଇବା ପାଇଁ ଆମକୁ ଦରକାରେ ପଡ଼ୁଚି ତା'ହେଲେ ଆମେ ଆରଆଇ ଅଫିସ ଓ ତହସିଲିକୁ ଯିବାକୁ ମଧ୍ୟ ପଡ଼ୁଛି ଆଉ ଯଦି ମାଲିମକଦ୍ଦମା କାଗଜପତ୍ର ପାଇବାକୁ ଆମକୁ ଦରକାର ପଡ଼ୁଛି ତା'ହେଲେ ଆମେ ଥାନା ଆଉ କୋର୍ଟର ଦ୍ଵାରସ୍ଥ ହେବାକୁ ମଧ୍ୟ ପଡ଼ୁଛି ଇତ୍ୟାଦି ଇତ୍ୟାଦି ବହୁତ ତା'ର ବିଭିନ୍ନ ପ୍ରକାରର ରହିଛି ଆଉ ସବୁଠାରୁ ଅଧିକ କଷ୍ଟକର ମାନେ କାଗଜପତ୍ର ପାଇବାକୁ ହେଲେ ଆମକୁ ଜମିଜମାର କାଗଜପତ୍ରଟା ସବୁଠୁ ଅଧିକ କଷ୍ଟକର ବୋଲି ଲାଗୁଛି